ଓଡ଼ିଶାରେ ଆମେ ପକ୍ଷୀ ଦେଖିବାର ପରମ୍ପରା ଅନେକ ଦେଖାଯାଏ କାରଣ ପରମ୍ପରାକୁ ଲକ୍ଷ୍ୟ କଲେ ଆମେ ଯେତେବେଳେ ଗୋଟିଏ କୁକୁଡ଼ା କଥା କହିବା କୁକୁଡ଼ା ଯେତେବେଳେ ସକାଳୁ ଆଗେ ତ ନଥିଲା ଘଣ୍ଟା ଆଲାର୍ମ୍ ନଥିଲା ଯେତେବେଳେ କୁକୁଡ଼ା ବୋବାନ୍ତି ଆମେ ଜାଣିଲୁ ରାତି ପାହିଲାଣି ତେଣୁ ନିଦ ଭାଙ୍ଗି ଯାଇଥାଏ ଆମେ ଉଠି ନିଜ କାମ କରିଥାଉ ଆଉ ଆହୁରି ମଧ୍ୟ ଅଛନ୍ତି କାଉଟିଏ କାଉଟି ଯଦି ରାବେ ଦେଖିଲୁ ଆମେ ତେଣୁ ଆମେ ତାକୁ କିଛି ଖାଇବାକୁ ଦେଇଥାଉ ଭାବିଥାଉ ଆଜି ବୋଧେ ଆମ ଘରକୁ କିଏ କୁଣିଆଟିଏ ଆସିବେ ଏ କଥା ଭାବିଥାଉ ଅନ୍ଧବିଶ୍ୱାସ ଅଛି କି ନାହିଁ ଅନ୍ଧବିଶ୍ୱାସ ନିଶ୍ଚିନ୍ତ ଅଛି ଅନ୍ଧବିଶ୍ୱାସ ଅଛି କାରଣ ଆମେ ଏହିଭଳି ଦେଖୁ ଯେ ଯଦି କାଉଟିଏ ହଠାତ୍ ଆସି ଆମ ମୁଣ୍ଡ ଉପରେ ଦେଇ ଉଡ଼ିଗଲା କି ଗୋଡ଼ ଟିକିଏ ମାରିଦେଲା କାରଣ କାଉମାନେ ଅନେକ ସମୟରେ ଖାଦ୍ୟ ପାଇଁ ଆମେ ହାତରେ କ'ଣ ଖାଦ୍ୟଟିକେ ଧରିଥାଉ କି କ'ଣ ଆମ ଉପରେ ଦେଇ ପଳାନ୍ତି ତେଣୁ ଆମର ବିଶ୍ୱାସ ଯେ ଆମର କ'ଣ ଗୋଟିଏ ଅଶୁଭ ଲକ୍ଷଣ ହେବ ପେଚାଟିଏ ହଠାତ୍ ସକାଳୁ ଆମେ ପେଚାଟିଏ ଯଦି ଆମେ ଦେଖିଦେଉ ଏ ଆଜି ଦିନଟା ଆମର ଭଲ ରେ କଟିବ ନାହିଁ ଆଜି ଦିନଟା ସମ୍ପୂର୍ଣ୍ଣ ଖରାପ ଇଏ ମଧ୍ୟ ଅଛି ପାରା ଆମେ ଅନେକମାନଙ୍କର ବିଶ୍ୱାସ ରହିଛି ଯେ ପାରାଟିଏ ଯଦି ଆମେ ଘରେ ପାଳୁ ପାରାଟିଏ ତା'ହେଲେ ପାରାଟିଏ ଆମ ଘରେ ରହିଲେ ଆମର ଅର୍ଥନୀତିର ଉନ୍ନତି ଧନ ଆମର ବଢ଼ିବ ଏସବୁ କଥା ମଧ୍ୟ ପାରା ଉପରେ ଅଛି ଏମିତି ଅନେକ କଥା ଅଛି ଯେ ପକ୍ଷୀମାନଙ୍କୁ ଲକ୍ଷ୍ୟ କଲେ ଆମର କି ଆମକୁ ମନରେ ଥିବା ସନ୍ଦେହ ସୃଷ୍ଟି ହୁଏ ଏମିତି ହୁଏ କାରଣ ପକ୍ଷୀକୁ ର ଅନ୍ଧବିଶ୍ୱାସ ଆହୁରି ଅନେକ ଉଦାହରଣ ଅଛି ତେଣୁ ମୁଁ ଏତିକି କହୁଛି ଏହିସବୁ ନେଇ